ବିଗତ କିଛି ଦଶନ୍ଧି ମଧ୍ୟରେ ଭାରତରେ ବିଭିନ୍ନ ପ୍ରକାରର କେତେକ କେତେକ ନୂତନ ଚାକିରୀ ଏବଂ ଅଭିନୟ ସୃଷ୍ଟି ହେଇଛି ସେଥି ମଧ୍ୟରୁ ୟୁଟ୍ୟୁବ୍ର ୟୁଟ୍ୟୁବ୍ର ବା ହେବାର ବହୁତ ଲୋକଙ୍କର ଇଛା କାରଣ ୟୁଟ୍ୟୁବ୍ରେ ଶିଖିଗଲେ ଖାଲି ତମେ ଭିଡ଼ିଓ ବଗେରା କୁଛ ବ୍ଲଗ୍ ମ୍ଳକ କରିକି ଏଡ଼ିଟ୍ କରିକି ୟୁଟ୍ୟୁବ୍ରେ ପୋଷ୍ଟ କଲେ ତମର ଯଦି ଭଲ ଭିୟୁର୍ସ ଏଅରା ସବୁ ଗଲା ସବ୍ସ୍କ୍ରାଇବର ବଢ଼ିଲା ତମେ ଘରେ ବସିବସି ପଇସା ମଧ୍ୟ କମାଇ ପାରିବ ଏକ ଭଲ ଜିନିଷ ଯେଉଁମାନେ ପାଇଁ ହାସ୍ୟ ଅଭିନେତା ମଧ୍ୟ କେତେ ହେଇପାରୁଛନ୍ତି ତାହା ଦ୍ୱାରା କି ଅଭିନେତା ତମେ ଆକ୍ଟିଙ୍ଗ୍ ମାକଟିଙ୍ଗ୍ ଭଲ କଲେ ଆଉ ତମେ କିଛି ସେଥିରୁ ବି କିଛି ପଇସା କମାଇ ପାରିବ ଏହା ଦ୍ୱାରା ଏତେବି କଷ୍ଟ କରିବାକୁ ପଡ଼ିବନି ତମେ କେତେ ବହୁତ ପଇସା କମାଇ ପାରିବ ନା ନିଜ ଘର ପୋଷେଇ ପାରିବ କେତେ ପ୍ରକାର ଚାକିରୀ ଏ ପର୍ଯ୍ୟନ୍ତ ମାନେ ଆମ ଓଡ଼ିଶାରେ ସୃଷ୍ଟି ହେଇ ପାରିଛି ଆମ ଜଗତରେ ସେତ ଏଇ ଚାକିରୀ ଗୁରା ବହୁତ ସହଜ ଖାଲି ଟିକେ ଘରେ ବସିକି କଷ୍ଟ କଲେ ଏଇସବୁ ଚାକିରୀରେ ତମେ ହେଇପାରିବ ସବୁ ଭାରତର ଯୁବକମାନେ ସବୁ ଚାହାଁନ୍ତି ଯେ ଏକ ଗୋଟେ ଭଲ ଚାକିରୀ ପାଇ ଭଲ ପଇସା ପାଇ ସବୁ ପଇସା କମାଇବା ପାଇଁ ଆଉ